ସେଥିପାଇଁ ମଟନ୍ କଣ ଚିକେନ୍ କଣ ଏଥିରେ ଏଇଆ ସୁବିଧା ମସାଲାକୁ ତାକୁ ଭଲସେ ମସଲାକୁ କଷିଦେନେ

ଏଣୁ ଖାଇବା ପାଇଁ ଅତି ପ୍ରିୟ ଯେହେତୁ ଏ ମୋତେ ସେଇ ଜିନିଷଟା ରାନ୍ଧିବା ପାଇଁ ଭାରି ଭଲ ଲାଗେ ସେଟା ଖାଇବା ପାଇଁ ମୋତେ ଭଲ ଲାଗେ ସମସ୍ତଙ୍କର ଖାଇବାରେ ଏଟା ପୁରା ରୁଚି ଅଛି ମଟନ୍ ଚିକେନ୍ ଆମ ଘରେ ହିଁ ନନ୍ଭେଜ୍ ସମସ୍ତେ ଭଲ ପାଆନ୍ତି ରାନ୍ଧିବାରେ ବି ବହୁତ କମ ଖର୍ଚ୍ଚ ମଟନ୍ଟା ରାନ୍ଧିବାରେ ପିଆଜ ପକେଇ ତେଲ ପକେଇଦେଲୁ ପିଆଜ ପକେଇଦେଲୁ ମସଲା ଦେଇକି କଷିଦେଲୁ ମଟନ୍ ପକେଇ ଦେଲୁ ତାକୁ ପ୍ରେସର୍କୁ ଦେଇଦେଇକିନି ତିନଟା ସିଟି ମାରଦେଲ ମଟନ୍ ଆରାମସେ ହୋଇଗଲା

ଆଉ ଖାଇବା ପାଇଁ ବି ସମସ୍ତେ ମେନ୍ କରି ଖାଇବା ପାଇଁ ହିଁ ଭଲ ପାଆନ୍ତି ଆମ ଘରେ ସମସ୍ତେ ଖାଇବା ପାଇଁ ମଟନ୍ ଚିକେନ୍ ମାନେ ଭଲ ପାଆନ୍ତି ବୋଲି କରେଇବାଟା ବି ସହଜ ତା ପରେ ଇଏ କରିବା ବି ଭାରି ସହଜ ତେଣୁ ରାନ୍ଧିବାରେ ମଟନ୍ ଚିକେନ୍ ଯେପର୍ଯ୍ୟ ଯେତିକି ନନଭେଜ୍ ଆଇଟମ୍ ହେଲା ମୋତେ ରୋଷେଇ କରିବା ପାଇଁ ଭାରି ଭଲ ଲାଗେ